ଆମର ଏହି ସ୍ଥାନର ମୂଳ କଳା ହେଉଛି ମାଟିପାତ୍ର ଏଠି ମାଟିପାତ୍ର ତିଆରି କରୁଛନ୍ତି ଏବଂ ବିକ୍ରି ମଧ୍ୟ କରୁଛନ୍ତି ଲୋକମାନୋନେ କିଣୁଛନ୍ତି ବ୍ୟବହାର କରୁଛନ୍ତି ଆମର ସ୍ଥାନର ମୂଳ କଳା ହେଉଛି ମାଟିପାତ୍ର